ଆମ ଦେଶରେ ପୋଲିସ୍ ଶାସନ ଠିକ୍ କରିବା ଦରକାର ଅଦାଲତରେ ଯେଉଁ କେସ୍ ମାନ ସ୍ତଗିତ ରହୁଛି ତାହାକୁ ଜଲ୍ଦି ଜଲ୍ଦି କରିବା କଥା ଆମ ଦେଶରେ ଯେଉଁ ଲାଞ୍ଚ ନେବା ଅଛି ବ୍ୟବସ୍ଥା ତାକୁ ଧୀରେ ଧୀରେ କରି ବନ୍ଦ କରିବା ଦରକାର ଆମ ଦେଶରେ ଯେଉଁ ରେଟ୍ରେ ଆମର ବଢ଼ି ଚାଲୁଛି ଦୁର୍ଘଟଣା ମାନେ ସେଇଟା ପାଇଁ ଦୁର୍ଘଟଣା ହଉ କି କିଛି ବି ଅନ୍ୟ ଦୂରଟା ମାନ ହଉ ତାହାକୁ ଯଥା ଶୀଘ୍ର ସଚେତନତା ସହ ପୋଲିସ୍ ମାନଙ୍କୁ ତଦାରଖ କରି ଯଥାଶୀଘ୍ର ଅଦାଲତକୁ ତାହା ନିଷ୍ପତ୍ତି ନେଇ ଆଗକୁ ବଢ଼ିବା ଦରକାର ଆଉ ଜନସାଧାରଣଙ୍କୁ ମାନଙ୍କୁ ମଧ୍ୟ ତା ପ୍ର୍ରତି ସଚେତନତା ରକ୍ଷା କରିବା ଓ ନିଜ ଅଧିକାର ମୌଳିକ ଅଧିକାର ଭାବି ତାହାକୁ ସଚେତନତା ସହ କରିବା ଦରକାର